ଆମ ଅଞ୍ଚଳର ମୁଖ୍ୟ ଗଣମାଧ୍ୟମ ବା ମନୋରଞ୍ଜନ ଶିଳ୍ପ ସମ୍ପର୍କରେ କହିବାକୁ ମୁଁ ଯାଉଛି ଗଣମାଧ୍ୟମ ବା ଶିଳ୍ପ କହିଲେ ଆମ ପ୍ରିଣ୍ଟ ମିଡ଼ିଆ ଟିଭି ଏବଂ ଖବର କାଗଜ ଆକୁ ବୁଝାଏ ଗଣମାଧ୍ୟମ ଆଜି କାଲି ଆମ ଦେଶରେ ଏକ ନମ୍ବର ଲୋକମାନେ ଏଭଳି ସଚେତନ ହେଉଛନ୍ତି କୌଣସି କାର୍ଯ୍ୟାଳୟରେ ବା ଲୋକମାନେ ସେମାନେ ଭୁଲ କାମ କରିବାକୁ ପଶ୍ଚାଦପଦ ହେଉନି କାରଣ ଗଣମାଧ୍ୟମ ସେମାନଙ୍କୁ ଯେମିତି ବ୍ୟକ୍ତିକୁ ଲଙ୍ଗଳା କରି ଦିଆଯାଏ ସେଭଳି ଗଣମାଧ୍ୟମ ସେ ଭୁଲ କାର୍ଯ୍ୟ ଲୋକକୁ ଲଙ୍ଗଳା କରିଦେଉଛି ତେଣୁ ସେମାନଙ୍କର ବୈଶିଷ୍ଟ୍ୟ ଦେଶରେ ବହୁତ ଆଗୁଆ ଏବଂ ଆମେ ବର୍ତ୍ତମାନ ଗଣମାଧ୍ୟମରେ ରେଡ଼ିଓ ଅବଶ୍ୟ କମି ଯାଇଛି କାର୍ଯ୍ୟକ୍ରମ ଟେଲିଭିଜନରେ ଘରେ ଘରେ ଟେଲିଭିଜନ ଗୋଟିଏ ଗୋଟିଏ ଘରେ ଦୁଇ ତିନୋଟି ଚାରୋଟି ପାଞ୍ଚୋଟି ମଧ୍ୟ ଟେଲିଭିଜନ ରହୁଛି ଡିଜିଟାଲରେ ଯେଉଁ ଆମର ବାଜୁଛି ସାଉଣ୍ଡ ସେଟା ମଧ୍ୟ ଟିକେ କ୍ଷତି ହେଉଛି ଯେଉଁମାନେ ବୟସ୍କ ଲୋକ ଷାଠିଏ ସତୁରି ବର୍ଷ ସେମାନେ ଡିଜିଟାଲରେ ଶୁଣିବାକୁ ଭଲ ପାଉ ନାହାନ୍ତି ତେଣୁ ଗଣମାଧ୍ୟମ ବର୍ତ୍ତମାନ ସକ୍ରିୟ ଅଂଶ ଗ୍ରହଣ କରିଛି